ବିବାହରେ କନ୍ୟାମାନଙ୍କୁ ସାଧାରଣତଃ ସ୍ଵର୍ଣ୍ଣ ଅଳଙ୍କାର ଘର ଉପକରଣ ଜିନିଷ ଆଦି ଉପହାର ଦିଅନ୍ତି ହଁ ଯୌତୁକ ତ ଦିଆଯାଉଛି କିନ୍ତୁ କୌଣସି ସ୍ଥାନରେ ଯୌତୁକ ଦିଆଯାଉଛି ତ କୌଣସି ସ୍ଥାନରେ ଯୌତୁକ ଦିଆଯାଉନାହିଁ